ଆପଣମାନେ ତ ବିଭିନ୍ନ ପ୍ରକାର ଏବେ ଆଜିକାଲି ବିଭିନ୍ନ ପ୍ରକାର ତେଲ ବାହାରୁଛି ଯେଉଁଟାକି ଆମେ ଲଗାଇଲେ ଆମେ ଭାବୁଛେ କି ଆମ ଚୁଟି ବହୁତ ଲମ୍ବା ହେବ ବହୁତ ମୋଟା ବି ହେବ ଆଉ ଛିଡ଼ିବନି ହେଲେ ଏଇସବୁ ବହୁତ କିଛିଟା ଭୁଲ ଥାଏ ଆଉ କିଛିଟା ଠିକ୍ ଥାଏ ବିଭିନ୍ନ ପ୍ରକାର ଆଜିକାଲି ତେଲ ବାହାରୁଛି କେଉଁଠି ଖଦି ଓ ଖଦି ଓନିୟଲ ତୟ ଅଏଲ କେଶକିଙ୍ଗ ଆଦିବାସୀ ତ ମୁଁ ଯେତେବଳେ ମୁଁ ଭାବୁଥିଲି କି ମୋର ଯେତେବେଳେ ବହୁତ ଚୁଟି ଆଁ ଝଡ଼ିଲା ଭାବିଲିକି କିଛିଗୋଟେ ତେଲ ଆଣିକି ଲଗାଇବି ଏତେସାରା ତେଲ ଟିଭିରେ ସବୁଥିରେ ମୋର ଆଡ଼ଭାଟାଇଜମେଣ୍ଟ ହେଉଛି ଆଉ ମୁଁ ଭାବିଲି ଯେ କିଛି ଆଣିକି ଲଗାଇବି ଆଉ ଯଉଟା ଲଗେଇଲେକି ମୋ ଚୁଟିର କିଛି ଇମ୍ପପୃଭ ହେବ ହେଲେ ନାଇଁ ସେସବୁ କିଛିବି ହେଲାନି ମୁଁ ଆଣିଥିଲି ଆଦିବାସୀ ହେୟାରଅଏଲ ଗୋଟେ ଥିଲା ମୁଁ ସେଇଟା ଆଣିଲି ତାକୁ ଲଗାଇଛି ବି ଅ ତ ଲଗାଇଲାପରେ ସମସ୍ତେ କହିଲେକି ବଢ଼ିବ ଚୁଟି ସବୁଥିରେ ଦେଖେଇଲା ହେଲେ କିଛି ବି ସେସବୁ ନୁହେଁ ଆପଣମାନେ ଭାବୁଥିବେ ମୋର ଚୁଟିଟା ଉପୁଡୁଛି ଆଉ ଆମେ ଏଇଟା ଲଗାଇଲେ ଭଲହେବ ତ ଯେକୌଣସି ଆମେ ଯେଉଁ କହୁଛେ କି ଏଇଟା ସେଇଟା ଲଗାଇବା ସେଇଟା ଭୁଲକଥା ଯଦିବି ଲଗଉଛନ୍ତି କେବଳ ଗୋଟେ ତେଲ ଲଗାନ୍ତୁ ବିଭିନ୍ନ ପ୍ରକାର ତେଲ ଲଗାଇଲେ ଆମ ଚୁଟି ଆହୁରି ବି ଖରାପ ହୋଇଯିବ ଆଉ ଆଦିବାସୀ ଅୟଲ ବହୁତ ଖରାପ ହିଁ ପଡ଼ିଲା ମୋର ଆଉ ଆପଣ ଦୟାକରି ସେ ତେଲକୁ କେବେବି ୟୁଜ୍ କରନ୍ତୁନି ଆଉ ସବୁଠୁ ଆପଣ ନିଜ ଘରୋଇ ତେଲ ୟୁଜ୍ କରିପାରିବେ ନଡ଼ିଆତେଲ ତ ନଡ଼ିଆତେଲରେ ଆପଣ ବି କିଛି ଆଡ଼ କରିପାରିକି ଆମେ ଯେମିତିକି ମେଥି ମେଥି ପକାଇକି ଆପଣ ଲଗେଇପାରିବେ ସେଇଟା ଲଗାଇଲେ ବି ଆପଣଙ୍କ ଚୁଟି କିଛି ଇମ୍ପପୃଭ କଲାଭଳି ଲାଗିବ ଆଉ ନଡ଼ିଆତେଲ ଆମର ଯେତେବେଳେ ଘରୋଇ ତେଲ ନିଜେ ବି ବାହାର କରିପାରିବା ଲଗାଇପାରିବା କିନ୍ତୁ ଆଜିକାଲି ଯେତେବି କେମିକାଲ ସବୁ ବାହାରୁଛି ସେଇସବୁ ଲଗାଇଲେ ଆମର ଚୁଟିର ବହୁତ କିଛି ଖରାପ ହିଁ ହୋଇଯିବ ଯେଉଁଟା କି ଆମେ ଭାବୁଥିବା ଆମ ଚୁଟି ବହୁତ ବଢ଼ିବ ଭଲ ହେବ ସେଇଟା ଆକଚୋଲି ଭୁଲ ଆପଣ ପ୍ଳିଜ ଦୟାକରି କିଏ ବି ସେ ତେଲକୁ ଲଗାନ୍ତୁନି ନିଜେ ନର୍ମାଲି ନଡ଼ିଆତେଲ ୟୁଜ୍ କରନ୍ତୁ ଆଉ ଦେଖନ୍ତୁ ଆପଣଙ୍କର ଚୁଟିର କେମିତି ମଜବୁତ ଆସିବ